ଏଲ୍ ଆଇ ସି ଏଜେଣ୍ଟ୍ରୁ କହୁଛନ୍ତି କି ମ୍ୟାମ୍ କହୁଥିଲି ଆମ ଫ୍ୟାମିଲିରେ ପଲିସି କାହାର ନା ନାହିଁ ତ ସେଥିପାଇଁ ଟିକେ ଡିଟେଲ୍ସ୍ରେ ବୁଝାଇ ଦିଅନ୍ତୁ ମ୍ୟାମ୍ ଲାଇଫ୍ ଇନସୁରାନ୍ସ୍ ବି ବିଷୟରେ ଟିକେ ବୁଝାଇ ଦିଅନ୍ତୁ ହଁ ମ୍ୟାମ୍ ଯଦି କିଛି ଏକ୍ସିଡ଼େଣ୍ଟ୍ ହେଇଯିବ ସିଏ କେତେ ପାଇବେ ଓହୋ ହଉ ମ୍ୟାମ୍ ଗୋଟେ ମାସ କହିଲେ ସାର୍ ମ୍ୟାମ୍ କେତେ ଟଙ୍କା ଦେବ ପାଞ୍ଚ ହଜାର ବାନ୍ଧିଲେ କେଉଁ କେତେ ମାସ ବାନ୍ଧିବାକୁ ପଡ଼ିବ ସେ ପଲିସିରେ କେତେ ବର୍ଷରୁ କେତେ ବର୍ଷରୁ

ମୋର ଗୋଟେ ଭଉଣୀ ଥିଲା ତ ତା'ର ଗୋଟେ ପଲିସି କରିବାକୁ ଚାହୁଁଥିଲି ତା'ର ବୟସ ଉଣେଇଶ ବର୍ଷ ହେବ ତ କେତେ ଡେଟ୍ ଅଛି କେତେ ଡେଟ୍ ରଖିଲେ ହେବ ମୁଁ କାଲି କାଲି ଆସିଲେ ହେବ କେଉଁଠି ଯିବେ କି ଆପଣ କେଉଁଠିକି ଆପଣଙ୍କ ଅଫିସ୍ ହଉ ମ୍ୟାମ୍ ରଖୁଛି